ବିକଶିତ ଦୁନିଆ ଉପରେ ମୋର ମତାମତ ଟେକ୍ନୋଲୋଜି ଯେତେ ଆଗକୁ ଯାଉଛି ଲୋକମାନେ ସେତେ ବିକଶିତ ହେଉଛନ୍ତି ଆଜିର ସମାଜରେ କଳକାରଖାନା ସବୁ ବାହାରିଲାଣି ବିଭିନ୍ନ ପ୍ରକାର ଯନ୍ତ୍ରପାତି ବାହାରିଲାଣି ଏବଂ ଇଣ୍ଟରନେଟ ମାଧ୍ୟମରେ ମୋବାଇଲ ମାଧ୍ୟମରେ ପିଲାମାନେ ସବୁ ଆଗକୁ ବଢ଼ିଲେଣି ବାହାର ଦେଶ ବିଦେଶରେ ଖବର ଜାଣିକିରି ଆଗୁରୁ ଝିଅ ବୋହୂମାନେ ଘରୁ ପଦାକୁ ବାହାରୁନଥିଲେ ଆଜିର ଝିଅ ବୋହୂମାନେ ଘରେ ଘରୁ ପଦାକୁ ବାହାରି ଚାକିରି ବାକିରି କଲେଣି ଏବଂ ଆଗ ଅପେକ୍ଷା ବହୁତ ଆଗେଇଲେଣି ଚାଷ କ୍ଷେତ୍ର ହେଉ ବା କୃଷି କ୍ଷେତ୍ର ହେଉ କୃଷି କ୍ଷେତ୍ରରେ ସେମିତି ଆଗ ଅପେକ୍ଷା ଆଗରୁ ସେମାନେ କ'ଣ କରୁଥିଲେ ନା ହଳ ଲଙ୍ଗଳରେ ଚାଷ କରୁଥିଲେ ଏବେ ଆଜିକାଲି ଯେଉଁ ବାହାରିଲାଣି ପାୱାର ଟିଲର୍ ଟ୍ରାକ୍ଟର ଏହିସବୁ ମଧ୍ୟ ବହୁତ କମ୍ ସମୟରେ ଚାଷବାସ କରିପାରୁଛନ୍ତି ଏବଂ ଖୁବ୍ କମ୍ ସମୟରେ ଅମଳ ମଧ୍ୟ କରିପାରୁଛନ୍ତି ଚାଷ କଟାକଟି ରୁଆ ରୁଇ ମଧ୍ୟ ଲଙ୍ଗଳ ଲଙ୍ଗଳ ଆଉ ଇଏ ମୂଲିଆ ଦରକାର ପଡ଼ୁନି ଆମ ଦେଶ ପୁରା ଆଗକୁ ଗଲାଣି ପୁଅ ଝିଅମାନଙ୍କ ଭିତରେ ଆଉ ଫରକ କିଛି ନାହିଁ ଝିଅ ଯେତିକି କାମ କରୁଛି ପୁଅ ବି ସେତିକି କାମ କରୁଛନ୍ତି ଏବଂ ମୋବାଇଲ ମାଧ୍ୟମରେ ସେମାନେ ବହୁତ କଥା ଜାଣିପାରୁଛନ୍ତି ଦେଶବିଦେଶର ଖବର ଜାଣିପାରୁଛନ୍ତି ଏବଂ ଟିଭି ନ୍ୟୁଜ୍ପେପର୍ ପଢ଼ି ଆଗକୁ ଆଗକୁ ପରିବର୍ତ୍ତନ ହେଲେଣି ଦୁନିଆ ପରିବର୍ତ୍ତନଶୀଳ ଆଗକୁ କ'ଣ ହେବ କହି ହେଉନାହିଁ ମୁଁ ଦେଖୁଛି ଦୁନିଆଟା ପୁରା ପରିବର୍ତ୍ତନ ହୋଇସାରିଛି ପୁରା ମୋବାଇଲ ମାଧ୍ୟମରେ ପୁରା ପରିବର୍ତ୍ତନ ହୋଇଗଲାଣି ଆଉ